ତପନ ଭାଇ କହୁଛନ୍ତି କି ହଁ ମୁଁ ଏଇ ପ୍ରଫୁଲ୍ଲ କହୁଥିଲି ମ ମୁଁ କହିଲି ଆମର ଏଇ ଗୋଟେ ଭୋଜି ଅଛି ତ ସେଥିପାଇଁ କିଛି ମାଛ ଦରକାର ଥିଲା ଏଇ କାଳୀପୂଜା ପରେ ପରେ ଆଉ ଆଜି ତ ହେଲା ସୋମବାର ଆମର ଏଇ ରବିବାର ପାଖାପାଖି ମାଛ ଦରକାର ଆଉ ଶନିବାର ରାତିରେ ଆଣିଲେ ସେ କିଛି ସକାଳୁ ଖରାପ୍ ହେବନି ତ ଠିକ୍ଅଛି ଆପଣଙ୍କର ଏବେ ଦରଦାମ୍ କେମିତି କ'ଣ ଅଛି ନାଇ ଆମକୁ ତ ଦେଶୀ ଦରକାର ଯେ ତିନି ଚାରି ପ୍ରକାର ମାଛ ଦରକାର ଥିଲା ଆପଣଙ୍କର ରୋହିଟା କେତେ ଅଛି କହିବେ ଭାକୁରଟା

ଠିକ୍ଅଛି ଆଉ ଚିଙ୍ଗୁଡ଼ିଟା କେତେ ଅଛି କୋଉଟା ବଡ଼ ସାଇଜ୍ଟା ନା ମଝି ମଝିଆଟା ଆଚ୍ଛା ମାଛ ତ ଆମେ ଆଣିଦେବୁ ଆମେ ଆମେ ରୋହି ଭାକୁର କି ଜଳଙ୍ଗ ଆଣିବୁ ସେଇଟା ଆପଣଙ୍କର କିଏ ପିଲା ପଠେଇବେ କାଟିବା ପାଇଁ ନା ଆମେ ଆମର ଏଠି ବ୍ୟବସ୍ଥା କରିବୁ ସେଥିପାଇଁ କ'ଣ ଅଲଗା ଆଉ ପଇସା ଲାଗିବ କି ଆଚ୍ଛା ଠିକ୍ଅଛି ମୋତେ ଦରକାର ଥିଲା ରୋହି ଦଶ କେଜି ଭାକୁର ଦଶ କେଜି ଆଉ ଚିଙ୍ଗୁଡ଼ିରୁ ପନ୍ଦର କେଜି ଦରକାର ଥିଲା ଆଉ

ଆମର ତ ଯେକୌଣସି ଭୋଜି କାର୍ଯ୍ୟ ହେଲେ ଯାହା ହେଲେ ଆପଣଙ୍କଠୁ ଜିନିଷ ଆସେ ଆଚ୍ଛା ତ ଏବେ ଭଲ ମାଛ ଆସିବ ତ ନା ଏବେ ହୋଇନାହାନ୍ତି ମାଛ ବଡ଼ ଠିକ୍ଅଛି ଠିକ୍ଅଛି ଆ ଆଉ କ'ଣ ମାଛ ଅଛି ତା ବାଦେ ସିଏ ବହୁତ ସିଏ ବହୁତ ଟାଇମ୍ ଲାଗିବ ଆଜ୍ଞା ଆଜ୍ଞା ଆଜ୍ଞା ଆଚ୍ଛା ଆଚ୍ଛା ଠିକ୍ଅଛି ରୋହିଗୁଡ଼ା ଆପଣଙ୍କର ହିସାବ କରିଦେଉ ନାହାନ୍ତି ରୋହି ଦଶ କେଜି ଭାକୁର ଦଶ କେଜି ଚିଙ୍ଗୁଡ଼ି ପନ୍ଦର କେଜି ଦଶ ହଜାର ଟଙ୍କା ତ ଆପଣଙ୍କୁ ଆଗୁଆ କେତେ ଦେବାକୁ ପଡ଼ିବ ଆଚ୍ଛା ଆପଣଙ୍କୁ ମୋବାଇଲ୍ରେ ପଠେଇଦେଲେ ହେବ ନା ଯାଇକି ଦେଇକି ଆସିବାକୁ ପଡ଼ିବ ଆଚ୍ଛା ଠିକ୍ଅଛି ଆପଣଙ୍କ ଏଇ ନମ୍ବର୍ରେ ଅଛି ତ ମୁଁ ଆପଣଙ୍କୁ ପଇସା ପଠେଇଦେଉଛି ଆପଣ ଟିକିଏ ଶନିବାର ରାତିରେ ପଠେଇ ଦେଲେ ଭଲ ହୁଅନ୍ତା ଆଉ ଆଉ ସକାଳୁ ସକାଳୁ ଟିକିଏ ରବିବାର ଦିନ ସକାଳୁ ପିଲାକୁ ଆପଣ ପଠେଇଦେବେ ଆସିକି ସଫାସୁଫି କରିକି ତା'କୁ କାଟାକଟି କରିଦେଲା ପରେ ଆମର ଭୋଜି କାମ ଆରମ୍ଭ ହେଇଯିବ ଆଉ ରୋହିଗୁଡ଼ା ସବୁ କେତେ ସାଇଜିଆ କିଲିକିଆ ଦେଢ଼ କିଲିକିଆ ଗୁଡ଼ା ନା ଆଉ ବଡ଼ ହଁ ସେ ମଝି ମଝିଆ ଗୁଡ଼ା ହେଲେ ବି ଭଲ ଆଉ ବେଶୀ ବଡ଼ ହେଲେ ଭଲ ଲାଗିବନି ସେଗୁଡ଼ା ଆଚ୍ଛା ଠିକ୍ଅଛି ଆଉ ଚିଙ୍ଗୁଡ଼ି ଭଲ ଚିଙ୍ଗୁଡ଼ି ତ ଆଉ ଇଲିସିଫିଲିସ ବାହାରୁନି କି ଏବେ ଆଚ୍ଛା ଆଚ୍ଛା ଠିକ୍ଅଛି ଆଚ୍ଛା ଠିକ୍ଅଛି ହଉ ଆମେ ରାତିରେ ଆଉ ବରଫଫରପ ଆଉ ଦେବାକୁ ପଡ଼ିବନି ସକାଳ ଯାଏଁ ସେମିତି ରହିଯିବ ନା ଆଚ୍ଛା ଆଚ୍ଛା ହଉ ଠିକ୍ଅଛି ମୁଁ ଆପଣଙ୍କୁ ଏବେ ପଠେଇ ଦେଉ ପଠେଇ ଦେଉଛି କିଛି ଆଗୁଆ ପଇସା ଦୁଇ ହଜାର ଟଙ୍କା ଖଣ୍ଡେ ତା'ପରେ ଆପଣ ରବିବାର ଦିନ ପଇସା ପଠେଇଦେବେ ଆଉ ଠିକ୍ଅଛି ଆପଣ ଗାଡ଼ି ଭଡ଼ା ତ ଆପଣଙ୍କୁ ଲାଗିବ ତ ଆଚ୍ଛା ଠିକ୍ଅଛି ହଉ ହଉ ରହିଲି ଧନ୍ୟବାଦ